ଯେମିତିକି ଆପଣ ଦେଖନ୍ତୁ ଆମେ ବଗିଚାରେ ଫଳ କି ପନିପରିବା ବଢ଼େଇବାକୁ ଚେଷ୍ଟା କରୁଛି କି ଯେମିତି ନର୍ସରୀରୁ ଆମେ ଯାଇକିନା ବାଲିମେଳା ହଉ କି ମାଲକାନଗିରି ହଉ ସେଇଥିରୁ ଗଛ ଆଣିକିିନି ଆଣିକିନା ସେଇଠି ବଗିଚାରେ ଲଗେଇବି ତା'ପରେ ପାଣି ଦେବି ସେଇଠି ଘାସ ହେଲେ ଘାସ ଉପାଡ଼ିବି ମକଡ଼ା ହେଲେ ଆମେ ଔଷଧ ଦେବି ଯେମିତିକି ରାଜାରାଣୀ ଔଷଧ ଅଛି ସେଇଟା ଦେଲେ ଗଛ ଭଲ ରହିବ ଯେମିତିକି ପନିପରିବା ଆମେ ଉଠେଇକିନା ଗଛ ହେଲେ ପୁଣି ବଢ଼ିଲେ ଗଛ ସେଇଠି ଭଲ ହେଲେ ଆମେ ସେଇଟା ଉଠେଇକିନା ଆମେ ଖାଇବୁ କି ବିକିବୁ ଆଉ ଫଳ ଯେମିତିକି ଫୁଲ ଫୁଲ ହେଲେ ତ ଆମେ ଫୁଲରେ ପୂଜା କରୁଛୁ ପୂଜା ପୂଜାରେ ଲାଗୁଛି କି ନାହିଁ ଯେମିତି ସେ ଆଉ ପନିପରିବା ଆମେ ବିକିବୁ ଆମେ ଖାଇବୁ ଆମକୁ ଟିକେ ଭଲ ଲାଗିବ ସେଇଟା ଭଲ ବଢ଼େଇବାକୁ